ପଚିଶ ମାର୍ଚ୍ଚ ଦୁଇ ହଜାର ବାଇଶ ଚବିଶ ଜୁନ ଦୁଇ ହଜାର ବାଇଶ ଶତେଇଶ ଏପ୍ରିଲ ଦୁଇ ହଜାର ବାଇଶ ତିରିଶ ସେପ୍ଟେମ୍ବର ଦୁଇ ହଜାର ତେଇଶ ଏକତିରିଶ ଡିସେମ୍ବର ଦୁଇ ହଜାର ଚବିଶ